ଯାଜପୁର ଜିଲ୍ଲାରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନୀୟ ମିଡ଼ିଆ ରହିଛି ଯେଉଁଟାକି ଆମର ପ୍ରମେୟ ଖବରକାଗଜର ଏଇଟା ମଧ୍ୟ ଛପାଯାଏ ଆଉ କଳିଙ୍ଗନଗର ଏକ୍ସପ୍ରେସ୍ ଆଉ କଳିଙ୍ଗନଗର ବୁଲେଟିନ୍ ମଧ୍ୟ ଏଇଟା ଛପାଯାଏ ଆଉ ଏଠାରେ ଯେହେତୁ ଯାଜପୁର ଜିଲ୍ଲାରେ କେତେଗୁଡ଼ିଏ କଳକାରଖାନା ରହିଛି ଏବଂ ଜାତୀୟ ରାଜପଥଟା ରହିଛି ସେଠାରେ ବିଭିନ୍ନ ଘଟଣା ଦୁର୍ଘଟଣା ମଧ୍ୟ ସବୁଦିନ ଘଟେ ତେଣୁ ଏଇ ଯେଉଁ ସ୍ଥାନୀୟ ମିଡ଼ିଆ ସବୁ ରହିଛି ସେମାନେ ଏଇସବୁ ଘଟଣା ଦୁର୍ଘଟଣାକୁ ସବୁଦିନ ସ୍ଥାନିତ କରନ୍ତି ଆଉ ସେଠାରୁ ମଧ୍ୟ ଯାଜପୁର ଲୋକମାନେ ସେଇ ଉତ୍ସରୁ ସେଇ ଯେଉଁ ସ୍ଥାନୀୟ ମିଡ଼ିଆମାନଙ୍କଠାରୁ ଏଇପ୍ରକାର ଘଟଣା ଦୁର୍ଘଟଣା ବିଷୟରେ ଜାଣନ୍ତି ଏବଂ ସେଥିପାଇଁ ସେମାନେ ଯତ୍ନବାନ ହୁଅନ୍ତି ଆଉ କଳିଙ୍ଗନଗର ଏକ୍ସପ୍ରେସ୍ ସେଇଟା ଇଂଗଲିସରେ ମଧ୍ୟ ଛପାଯାଏ ଆଉ ଆମର ପ୍ରମେୟ ପେପର୍ଟି ଓଡ଼ିଆରେ ଛପାଯାଏ ଆଉ ଏଇ ଯେଉଁ ପ୍ରମେୟ ଆଉ ଏ ପ୍ରମେୟ ଆଉ ଏଇ ଯେଉଁ ନିଉଜ୍ ପେପର୍ ମଧ୍ୟ କେତେଗୁଡ଼ିଏ ଲୋକ ସେଠାରେ କାମ କରନ୍ତି ଆଉ ସେଠାକୁ ବିଭିନ୍ନ ରାଜ୍ୟରୁ ମଧ୍ୟ ଲୋକ ଆସନ୍ତି